ଏପରି କିଛି ନିର୍ଦ୍ଧିଷ୍ଟ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ଆମେ ପୂଜା ସମୟରେ ବିଶେଷ ଭାବରେ ବ୍ୟବହାର କରୁ ଆମେ ସଭିଏଁ ପର୍ବପର୍ବାଣି ପାଳନ କରୁ ଜୀବନକୁ ସରସ ସୁନ୍ଦର କରିବା ମୌଜମଜଲିସ୍ କରି ମନରେ ଆନନ୍ଦଭାବ ଆଣିବା ପର୍ବପର୍ବାଣିର ଉଦ୍ଦେଶ୍ୟ ବିଭିନ୍ନ ପର୍ବରେ ପିଠାପଣା ଖିରି ଭୋଜିଭାତ ଆୟୋଜନ ହୁଏ ଘର ଗୁଡ଼ିକ ଲିପାପୋଛା ହୋଇ ଫୁଲ ପତ୍ରରେ ସଜାହୁଏ ଲୋକେ ନୂଆ ଲୁଗା ପିନ୍ଧନ୍ତି ବନ୍ଧୁବାନ୍ଧବ ସାଙ୍ଗସାଥି ମେଳରେ ଏକାଠି ହୋଇ ମୌଜ କରନ୍ତି ପରସ୍ପରକୁ ପିଠା ମିଠା ଉପହାର ଦେଇଥାନ୍ତି କେତେକ ପର୍ବରେ ନାଚଗୀତର ଆସର ଚାଲେ ଦୋଳରେ ଆମେ ଏଁ ହୋଲିପର୍ବକୁ ହିନ୍ଦୁମାନେ ଅତି ଆନନ୍ଦରେ ପାଳନ କରନ୍ତି ଏହି ପର୍ବ ରଙ୍ଗର ପର୍ବ ଏହି ପର୍ବରେ ଧନୀ ଗରିବ ଓ ସ୍ତ୍ରୀ ପୁରୁଷ ଉଚ୍ଚ ନୀଚର ଭେଦଭାବ ନ ଥାଏ ନାଚଗୀତର ତାଳେତାଳେ ହୋଲି ଗୀତ ଗାଇ ପରସ୍ପର ଉପରେ ସମସ୍ତେ ରଙ୍ଗ ବୋଳାବୋଳି ହୁଅନ୍ତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ପିଚକାରୀ ଧରି ହୋଲି ରଙ୍ଗ ଖେଳନ୍ତି ଦେହ ମୁଁହ ସବୁଆଡ଼େ ବିଭିନ୍ନ ରଙ୍ଗରେ ମାଖି ହୋଇଥାନ୍ତି ଏହା ସତରେ ଏକ କୌତୁକପ୍ରଦ ପର୍ବ ଏଥିରେ ରାଧାକୃଷ୍ଣ ଭୋଗ ଖାଇଥାନ୍ତି ଘରଘର ବୁଲି ଦୋଳ ଦଶମୀ ଦିନ ଠାରୁ ପୂର୍ଣ୍ଣିମା ଯାଏଁ ପାଞ୍ଚଦିନି ଠାକୁର ଘରଘର ବୁଲି ଭୋଗ ଖାଇଥାନ୍ତି ଭୋଗ ଖାଇକିରି ହୋଲି ଖେଳିଥାନ୍ତି ରଜରେ ଆମେ କ'ଣ କରୁନା ଚାରିଦିନ ଆମେ ପାଳନ କରୁ ପ୍ରଥମ ପହିଲି ରଜ ରଜସଂକ୍ରାନ୍ତି ଶେଷ ରଜ ଉଁ ଭୂମି ଦହନ ଚାରି ରଜ ଆମେ ପାଳନ କରୁ ପ୍ରଥମ ରଜରେ ଉଁ ଝିଅମାନେ ସବୁ ବୁଲାବୁଲି କରନ୍ତି ନୂଆ ଡ୍ରେସ ପିନ୍ଧନ୍ତି ଦୋଳି ଖେଳନ୍ତି ପିଠା ଖାଆନ୍ତି ପାନ ଖାଆନ୍ତି ପୁରୁଷ ମାନେ ତାସ ଖେଳନ୍ତି ଲୁଡ଼ୁ ଖେଳନ୍ତି କବାଡ଼ି ଖେଳନ୍ତି ସମସ୍ତେ ବୁଲାବୁଲି କରନ୍ତି କେହି କାମ ବି କରନ୍ତି ନାହିଁ ସମସ୍ତେ ଖାଇବା ପିଇବା ରଜଦୋଳି ଖେଳିବା ଆମ ଓଡ଼ିଶାର ପ୍ରଧାନପର୍ବ ମାଣବସା ମାର୍ଗଶୀର ମାସ ଆସିଲେ ଆମର ମାଣବସେ ଘରେ ଚିତାପଡ଼େ ଘରଦ୍ୱାର ଲିପାପୋଛା ହୁଏ ଘରଦ୍ୱାର ଚିତା ପଡ଼େ ଫଳମୂଳ ଭୋଗହୁଏ ଖିରି ଖେଚୁଡ଼ି ଶାଗଭଜା ପିଠାପଣା ଭୋଗହୁଏ ଆମ ମାଁଙ୍କୁ ଆମେ ପୂଜାକରୁ କରିବାଦ୍ୱାରା ଆମର ଲକ୍ଷ୍ମୀ ଘରକୁ ଆସନ୍ତି ଅକ୍ଷୟତୃତୀୟାଦିନ ଆମେ ଧାନ ବିହନ ବୁଣି ଥାଉ ଅକ୍ଷିମୁଠି ଆରମ୍ଭ ହୁଏ ସେ କୃଷିମାନଙ୍କର ପ୍ରଧାନପର୍ବ ସେଇଟା କୃଷକମାନେ ଖୁସିରେ ଧାନନେଇ ବିଲରେ ବିହନ ରୂପେ ବୁଣିଥାନ୍ତି ଅକ୍ଷିମୁଠିଆ ଅକ୍ଷୟତୃତୀୟା ଦିନ ଜଗନ୍ନାଥଙ୍କ ପାଖରେ ଆରମ୍ଭ ହୁଏ ରଥଗଢ଼ା ଆରମ୍ଭ ହୁଏ ଅକ୍ଷୟତୃତୀୟା ହେଉଛି ଗୋଟିଏ ବଡ଼ପର୍ବ ଏମିତି ଆମେ ବିଭିନ୍ନ ପ୍ରକାର ପର୍ବପାଳନ କରୁ